ଆଜ୍ଞା ଆମର ଯେତେବେଳେ ବିଲ ଯେତେବେଳେ ଚାଷ କରାଯାଇଥାଏ ବିଭିନ୍ନ ଚାଷ କରିବା ଜମି ଚାଷ କରିବା ପୂର୍ବରୁ ଅକ୍ଷୟ ତୃତୀୟା ଦିନ ହିଁ ଆମର ଲଙ୍ଗଳ କଟା ଯାଇଥାଏ ସେ ସମୟରେ ଯେତେ ବେଳେ ଅକ୍ଷୟ ତୃତୀୟା ଦିନ ଆମର ଲଙ୍ଗଳ କଟା ଯାଇଥାଏ ସେ ସମୟରେ ଆମର ବହୁତ ଗୁଡ଼ିଏ ପୂଜା ହୋଇଥାଏ ଏବଂ ପିଠା ପଣା ଅନେକ ଗୁଡ଼ିଏ ଅନେକ କିଛି ଜିନିଷ ହୋଇଥାଏ ଏବଂ ଏହା ସରିଲା ପରେ ଲଙ୍ଗଳ କଟା ସରିଲା ପରେ ଧାନ ଆମେ ଧାନ କାଟିଥାଉ ରୋଇଥାଉ ଏବଂ ଅନେକ ପ୍ରକାର ର ଜିନିଷ କରିଥାଉ ଏବଂ ଅମଳ ସରିଲା ପରେ ଲାଷ୍ଟକୁ ଧାନ ବିଲରେକିନା ଗୋଟିଏ କ୍ଷେତ୍ରପାଳ ବୋଲି ଥାଏ ସେଟା କାଟିକି ଅଣାଯାଇ ଅକ୍ଷୟ ତୃତୀୟା ଦିନ ଯେମିତି ପୂଜା ପୂଜା ହେଇ ପିଠା ପର୍ବ ପିଠା ଯାଉ ଫାଉ କରାଯାଇଥାଏ ସେ ଦିନ ମଧ୍ୟ ବିଲ ରେ ମଧ୍ୟ ଯାଉ କରାଯାଇଥାଏ ଯାଉ କରିକି ପୂଜା କରାଯାଇଥାଏ ଏବଂ ଏହା ପରେ ଯେତେବେଳେ ଆମର ଧାନ ଅମଳ ସରେ ଆମେ ବେଙ୍ଗଳା ପକେଇ ସାରିଥାଉ ଓ ସେ ସମୟକୁ ତ ପ୍ରାୟତଃ ଚତୁର୍ମାସ ହେଇଯାଇଥିବ ଗଣେଶ ପୂଜା ଥିବ ଗଣେଶ ପୂଜା ବାସି ଦିନ ନୂଆ ଖାଇ ହୋଇଥାଏ ଏବଂ ସେଇ ନୂଆ ଖାଇ ଦିନ ଆମର ଧାନ ପୂଜା ହେଇଥାଏ ଏବଂ ନୂଆ ଚୁଡ଼ା ଇତ୍ୟାଦି ସବୁ ଏହି ଫସଲ ଅମଳ କରିବା ପରେ ନୂଆ ନୂଆ ସବୁ ପାଳନ କରାଯାଇ ଥାଏ